ହ୍ୟାଲୋ ଇ'ଟା କାର୍ କ୍ୟାବ୍ ଟ୍ରିପ୍ ଯେନ୍ ଯାଇଥିଲ ଗଲାଥର ଭୁବନେଶ୍ୱର୍ ପୁରୀ ବୁଲି ଯେ ଆମେ ଯିବାର୍ ଅଛେ ଆରୁ ତମେ କେନ୍ କେନ୍ ଯାଗାକେ ନେଉଛ ହଉ ଭୁବନେଶ୍ଵର୍ ପୁରୀ କୋଣାର୍କ ସବୁ ଦେଖେଇ କରି ଆନୁଛ ଆମେ ବି ଯିମୁ ବଲୁଛୁଁ କେତେ ଟକାଁ ଲେଖା ନେଉଛ କିଲୋମିଟର୍ ହିସାବ୍ରେ ନେବ ଠିକ୍ ଅଛେ କିଲୋମିଟର୍ ହିସାବେ ବି ଆମେ ଦେମୁ ହେଲେ ଭଲ୍ କରି ନେଇକରି ଭଲ୍ କରି ଆନ୍ବ ଆଉ ଗଲାଥର ଯେନ୍ ଯେନ୍ ଯାଗା ଦେଖେଇଛ ଏବେ ବି ସେ ସେ ଯାଗା ଆମ୍କୁ ଦେଖେଇ କରି ଆନ୍ବ ଠିକ୍ ଅଛେ ତମେ ଆମେ ତମ୍କୁ କଲ୍ କର୍ମୁ ତା'ର୍ ଡେଟ୍ ଦେମୁ ତମେ ଆମ୍କେ ସେ ହିସାବେ ନେବ ହଉ ହଉ ହଁ ହଁ ଠିକ୍ ଅଛେ ଆଉ ମୁଇ ଫୋନ୍ ନମ୍ବର୍ ବି ତମ୍କେ ଦେଇଦେମି ହେ ନମ୍ବର୍ରେ କଲ୍ କର୍ବ ଆମର୍ ଟା ବୁକିଂ ଲେଖି ଦେଇଥନେ ଆମେ ମାଘ୍ ମାସେ ଯିମୁ ଆମେ ଅଛୁଁ ପାଞ୍ଚ୍ ସାତ୍ ଜନ୍ ଅଛୁଁ ପାଞ୍ଚ୍ ସାତ୍ ଜନ୍ ଯିମୁ ସବୁ ଯାଗା ଦେଖିକରି ଆଏମୁ ପୁରୀ କୋଣାର୍କ ଭୁବନେଶ୍ୱର୍ ତାରିଣୀ ସବୁ ବୁଲିକରି ଆଏମୁ ହଉ ଠିକ୍ ଅଛେ ହଉ ହଉ ହଁ ଠିକ୍ ଅଛେ ତମେ ଆମ୍କେ ଆଗ୍ରୁ ପୁର୍ନା ବାଲେ ଗଲାଥର ଯାଇଥିଲେ କହୁଥିଲେ ଯେନ୍ ଯେନ୍ ଜାଗା ଦେଖିଛନ୍ ସେ ଜାଗା ପୁରା ଦେଖାବ ଆଉ ଆମ୍କୁ ବୁଲେଇ କରି ଆନ୍ବ